ନାଁ ମୁଁ ଏପର୍ଯ୍ୟନ୍ତ କୌଣସି ଜୀବିକା କରୁନି କାରଣ ମୁଁ ଗୋଟେ ଛାତ୍ର ତେଣୁ ମୋର ସବୁ ଦାୟିତ୍ୱ ମୋ ବାପା ବହନ କରିଥାନ୍ତି ସେଥିଲାଗି ମୋର କୌଣସି ଜୀବିକା ନ ଥିବାରୁ ମୁଁ ବିଦ୍ୟୁତ୍ କାଟ୍ ସମୟରେ କୌଣସି ପ୍ରକାରର ଅସୁବିଧା ସହିତ ସମ୍ମୁଖୀନ ହୁଏନି ଏବଂ ଘରେ ଯେତେବେଳେ ବିଦ୍ୟୁତ୍ କାଟ୍ ହୋଇଥାଏ ମୋ ଆମ ଘରେ ଇନ୍ଭର୍ଟର ଥିବା ଯୋଗୁ ମୋର କୌଣସି ଅସୁବିଧା ହୋଇ ନଥାଏ ତେଣୁ ବିଦ୍ୟୁତ୍ କାଟ୍ ସମୟରେ ମୋର କୌଣସି ଅସୁବିଧାର ସମ୍ମୁଖୀନ ମୁଁ ହୁଏନାହିଁ